ଆଜ୍ଞା ରୁହନ୍ତୁ ଟିକେ ମୁଁ ମୁଁ ମିଡ଼ିଆ ବାଲା କହୁଥିଲି ଏହିଟି ମୋତେ ରଥଯାତ୍ରା ଅନୁଭୂତି ଜାଣିବା ପାଇଁ ପଠେଇ ଥିଲେ ଆପଣଙ୍କର ନା କ'ଣ ଆପଣ ବୟସ କେତେ ଆପଣଙ୍କର ବୟସ କେତେ ଆପଣ କାହା କାହା ସହିତ ଏଇଠି ରଥଯାତ୍ରା ଦେଖିବା ଅନୁଭୂତି ପାଇଁ ଆସିଛନ୍ତି କେତେ ବର୍ଷ ଆପଣ ଏହି ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଆପଣଙ୍କୁ ରଥଯାତ୍ରା ଦେଖିବାକୁ କେମିତି ଲାଗେ ଆପଣଙ୍କ ଏହିଠି ରଥଯାତ୍ରାଟିଏ ରଥ ତିଆରି କରିବା ପାଇଁ କେତେ ଦିନ ଲାଗେ ଆପଣ ଜାଣିଛନ୍ତି କି ରଥଯା ରଥ ତିଆରି କରିବା ପାଇଁ କେତେ ଦିନ ଲାଗେ କେତେ ଦିନ ଲାଗେ ଆପଣ ଏହି ରଥ ତିଆରି ଆପଣଙ୍କର ଏହିଠି ରଥ ତିଆରି କରିବା ପାଇଁ କି କି କାଠ ତିଆରି କରିବା ପାଇଁ ଲାଗେ ଜାଣିଛନ୍ତି କି ଯଦି ଜାଣିଥିବେ ଆପଣ କୁହନ୍ତୁ ସମସ୍ତେ ଜାଣିବେ ଏଇଠି ଆପଣଙ୍କ ରଥଯାତ୍ରା ଦେଖିବା ପାଇଁ କେତେ ଲୋକ ଆସୁଛନ୍ତି ଓ କେତେ ଲୋକମାନଙ୍କୁ ନେଇ ରଥ ଟାଣି ହୁଏ ଏଇଠି କ'ଣ ଦୋକାନୀ ମାନଙ୍କର ବେ ବ୍ୟବସ୍ଥା ଅଛି କି କ'ଣ ଏଇଠି ପୂଜାରେ ଭୋଗ ଆୟୋଜନା ପାଇଁ କ'ଣ କ'ଣ ଭୋଗ ତିଆରି ହୁଏ ହଉ ଠିକ୍ ଅଛି ମୋତେ ଏତିକି ସମୟ ଦେବା ପାଇଁ ଆପଣଙ୍କୁ ଶୁଣ ପରିବାର ଲୋକମାନେ ବି ଆସୁଛନ୍ତି ଏଇଠି ରଥ ଟାଣିବା ପାଇଁ

ଆପଣ ରଥ ଟାଣିଛନ୍ତି ଆପଣଙ୍କୁର ଆପଣଙ୍କର ଆପଣଙ୍କୁ ରଥ ଟାଣିଲା ପରେ ଅନୁଭୂତି କେମିତି ହୁଏ ଆପଣ ଭୋଗ ନେଇଛନ୍ତି

ପୂଜା ଆରଧନା ପାଇଁ ଭୋଗ ନେଇଛନ୍ତି ଆପଣ କ'ଣ କ'ଣ ଭୋଗ ନେବାକୁ ପଡ଼େ ସେ ପୂଜା ପାଇଁ ଜଗନ୍ନାଥ ଜୟ ଜଗନ୍ନାଥଙ୍କ ପୂଜା ପାଇଁ ହଉ ଠିକ୍ ଅଛି ହଉ ମୋତେ ଏତିକି ମୂଲ୍ୟବାନ ସମୟ ଦେବା ପାଇଁ ଆପଣଙ୍କର ଜୟ ଜଗନ୍ନାଥ